ହ୍ୟାଲୋ ହ୍ୟାଲୋ ଆପଣ ଅନିତା ମ୍ୟାଡ଼ାମ୍ କହୁଛନ୍ତି ଆପଣ କେଉଁଠି ରହୁଛନ୍ତି ମୋ ଦେହ ଦେଖେଇବା ପାଇଁ ମୁଁ ଯିବି କେତେଟାରୁ କେତେଟା କେତେଟାରୁ କେତେଟା ଆସୁଛନ୍ତି ଆପଣ କେଉଁଥିରେ ଆସୁଛନ୍ତି ଭଞ୍ଜନଗର କେଉଁ ସାଇଟରେ ଆପଣଙ୍କ ପାଖକୁ କେତେଟା ଲୋକ ଆସୁଛନ୍ତି ଆମେ ଲାଇନ୍ ବାନ୍ଧିଆକୁ ପଡ଼ୁଛି କି ଟିକେଟ୍ କରିବାକୁ ପଡ଼ୁଛି ଆପଣ ଫାଷ୍ଟ ଦେଖିଲେ କେତେଟଙ୍କା ନେଉଛନ୍ତି ମେଡ଼ିସିନ୍ ଆପଣଙ୍କ ସାଇଟ୍ ଆଡ଼େ ମିଳେ କି ଖାଲି କି କେତେଟାରୁ କେତେଟା ଖୋଲା ରହୁଛି ହଁ ହେଉ ଯିବି ହେଉ ରଖ ହଁ ହଁ ହଁ ହଁ କହୁଛ ମୁଁ ଆଁ ରଖୁଛି